ଚିତ୍ରାଙ୍କନ ଆରମ୍ଭ କରିବା ପାଇଁ ମୋତେ ସେମିତି ଲାଗେନି କି ପିଲାମାନଙ୍କର କିଛି ଗୋଟେ ଉପଯୁକ୍ତ ବୟସ ଅଛି ପିଲାମାନେ ଯେତେବେଳେ ଆମର ପାଠ ପଢ଼ି ପାରୁଛନ୍ତି ତାଙ୍କର ଛୋଟବେଳୁ ଯଦି ବି ଚାହିଁବେ ସେ କରିପାରିବେ ମାନେ ଯେତେବେଳେ ସେ କହିବା ଚାଲିବା ବୁଲିବା ଆରମ୍ଭ କରିବେ ଯେଉଁ ଟାଇମ୍ରେ ସିଏ ପାଠ ପଢ଼ିବାକୁ ଷ୍ଟାର୍ଟ କରିବେ ସେଇ ଟାଇମ୍ରେ ହିଁ ସେ ଯଦି ଚିତ୍ରାଙ୍କନ ପାଇଁକି ଆରମ୍ଭ କରିବେ ବି ତା ପାଇଁ କୌଣସି ମନା ନାଇଁ ପିଲାମାନଙ୍କ ଇଣ୍ଟରେଷ୍ଟ ଉପରେ ସେଇଟା ଇଏ କରେ କି ସେ କ'ଣ କରିବାକୁ ଚାହୁଁଛି କିନ୍ତୁ ପିଲାମାନେ ଯଦି ଚାହିଁବେ ଛୋଟବେଳୁ ବି ଏହାକୁ କରିପାରିବେ ଚିତ୍ରାଙ୍କନ କରିବା ବହୁତ ବଢ଼ିଆ କଲେ ପିଲାମାନଙ୍କର ହିଁ ସେ ଗୋଟେ ସ୍କିଲ୍ ତ ସେମିତି କିଛି ମୋତେ ଉପଯୁକ୍ତ ବୟସ ଲାଗେନା କିନ୍ତୁ ତଥାପି ଗୋଟେ ଉପଯୁକ୍ତ ବୟସ ପାଠ ପଢ଼ିବାରେ ଯେତିକି ତିନିବର୍ଷ ଚାରି ବର୍ଷ ସେ ଟାଇମ୍ରୁ ସେ ଯଦି ଚାହିଁବେ ଚିତ୍ରାଙ୍କନ ବି ଆରମ୍ଭ କରିପାରିବେ